ନମସ୍କାର

ଏଇନା ତ ଛୁଟି ରହିଛି ତଥାପି ଆମେ ଡାକିଛୁ ଦିନ ଉପରବେଳା ରହିଛି ଅପରାହ୍ନ ତିନିଟାରେ କାଇଁନା ଖରା ହେଉଛି ତ ଆମେ ତିନଟା ବେଳେ ଡକେଇଛୁ ସକାଳେ ସୁବିଧା ହେବ ନା ନାହିଁ ଅପରାହ୍ନ ତିନ୍ଟାରେ ରଖିଛୁ ହଁ ଠିକ୍ ଅଛି

ଆଉ ଆପଣଙ୍କ ମତାମତ ନିଆଯିବ କାରଣ ଶିକ୍ଷା ଅଭିଭାବକ ଛାତ୍ର ଓ ଶିକ୍ଷକଙ୍କୁ ନେଇକିରି ଶିକ୍ଷା ଆଗେଇବ ଖାଲି ଛାତ୍ର ଶିକ୍ଷକ ଚାହିଁଲେ ହେବ ନାହିଁ କାରଣ ପିଲା ଆମ ପାଖରେ ଛଅ ଘଣ୍ଟା ରହୁଛି ଆପଣମାନଙ୍କ ପାଖରେ ଅଠର ଘଣ୍ଟା ତିନିଗୁଣ ରହୁଛି ତେଣୁ ତା'ର କ'ଣ ସୁବିଧା ଅସୁବିଧା କାହିଁକି ଆମେ ଯେତିକି ଆଶା କରିଥିଲୁ ସେ କମିଯାଇଛି ତେଣୁ ସେଇଥିପାଇଁ ଅଭିଭାବକ ମାନଙ୍କର ଗୋଟେ ବୈଠକ ଆମେ ଡାକିଛୁ ହଁ ଠିକ୍ ଅଛି ଆମେ ତ ସେଇଥି ପାଇଁ ଡକେଇଛୁ

ତେଣୁ କାହିଁକି କମିଲା କ'ଣ ହେଲା ସେ ବାବଦରେ ଟିକେ ଆଲୋଚନା କରିବା କୁସଙ୍ଗରେ କୁସଙ୍ଗରେ ଟିକେ ପଡ଼ିଲା ବୋଲି ମୋତେ ଲାଗୁଛି

ବାସ୍ ବାସ୍ ବାସ୍

ହଁ ହଁ ହଁ ଆସିଲେ ଟିକେ ଅଭିଭାବକ ଅଧିକା ହେଲେ ଆମେ ପାଠପଢ଼ା କେମିତି କ'ଣ ଆପଣଙ୍କୁ ଶିକ୍ଷା ବିକାଶ ହେବ ପିଲା କେମିତି ଭଲ ମଣିଷ ହେବ ଯାହା ଦ୍ୱାରା କି ଆପଣଙ୍କ ଉପକାର ହେବ ସ୍କୁଲ୍ର ଉପକାର ହେବ ଦେଶର ଉପକାର ହେବ ସେ ବାବଦରେ ଆମେ ଟିକେ ଆଲୋଚନା କରିକିରି ସମାଧାନ କରିବା ଆଉ

ଆପଣ ଟିକେ ଦାୟିତ୍ଵ ନେଲେ ଆଉ ଟିକେ ହୁଅନ୍ତା ବାସ୍ ବାସ୍ ହଁ ହଁ ପାଖରେ ପିଲା ଅଛି କି ତା ସାଙ୍ଗରେ କଥା ହେବା ହଁ ପୁଅ ଅଛି କି ପାଖରେ

ଆପଣ କିନ୍ତୁ ଦାୟିତ୍ଵ ଦିଆଗଲା ସବୁ ଅଭିଭାବକମାନଙ୍କ ସହିତ ଟିକେ କଥା ହେବେ

ସେଇ ଯେଉଁ ଅଠର ଘଣ୍ଟା ଆପଣଙ୍କ ପାଖରେ ରହୁଛି କେମିତି ଠିକ୍ ଭାବରେ ରହିବ ଖରାପ ପିଲାଙ୍କ ସହିତ ମିଶିବନି କେମିତି ପାଠ ପଢ଼ିବ କେମିତି ଲେଖିବ ଏଇ ସବୁ କଥା ଦରକାର

ଆପଣ ଆପଣ ଦେଖିବେ ପି ପିଲା ଦେଖିବ ତାର କ'ଣ ତ୍ରୁଟି ରହୁଛି ସେଇଟା ଆମେ ଆପଣମାନେ ଜାଣିବେ ଆମେ ତାକୁ ସଂଶୋଧନ କରିବା ଆଉ

ହଁ ନମସ୍କାର ନମସ୍କାର ଜୟ ଜଗନ୍ନାଥ